ଏମିତିରେ ବି ଲୋକମାନେ ଆଗରୁ ବହୁତ ଖେଳ ଖେଳିଥାନ୍ତି ଓ ଲୋକମାନେ କ୍ରିକେଟ୍ କବାଡ଼ି ମଧ୍ୟ ଖେଳ ଖେଳିଥାନ୍ତି ଏବଂ ଧୀରେ ଧୀରେ ଖେଳଗୁଡ଼ିକୁ କମିବାର କାରଣ ହେଉଛି ମୋବାଇଲ୍ ଆସିବା ଦିନଠୁ ଲୋକମାନେ ମୋବାଇଲ୍ରେ ଗେମ୍ ଖେଳିବାରେ ବ୍ୟସ୍ତ ରହିଲେ ଏବଂ ଇନଷ୍ଟାଗ୍ରାମ୍ ୱାଟସ୍ଆପ୍ ଟିକ୍ଟକ୍ ଗୁଡ଼ିକୁ ଚଲାଇବାରେ ବ୍ୟସ୍ତ ରହିଲେ ଏହାଦ୍ୱାରା ଲୋକମାନେ ଖେଳ ଖେଳିବା ପାଇଁ ବହୁତ ପସନ୍ଦ କଲେ ନାହିଁ ଏବଂ ମୋବାଇଲ୍ରେ ସବୁବେଳେ ବ୍ୟସ୍ତ ରହିଲେ ଏବଂ ସେମାନଙ୍କର ଦେହ ମଧ୍ୟ ବହୁତ କମ୍ ଟାଇମ୍ରେ ଖରାପ ହେବାର କାରଣ ବନାଇଲେ ଏବଂ ସେମାନଙ୍କୁ ଖେଳ ଖେଳିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ଲୋକମାନେ ଗ୍ରାମ ମାନଙ୍କରେ ବହୁତ ପ୍ରକାର ଖେଳ ଆୟୋଜନ କରିଥାନ୍ତି ଏବଂ ସେମାନଙ୍କର ଖେଳ ଖେଳିବାର ବହୁତ ପ୍ରକାରର ପୁରସ୍କାର ମଧ୍ୟ ରଖିଥାନ୍ତି ଏବଂ ଆଗରୁ ପିଲାମାନେ କବାଡ଼ି ଖେଳ ଏବଂ କିତିକିତି ଖେଳ ଗିଲିଦଣ୍ଡା ବାସ୍କେଟ୍ ଖେଳ ମଧ୍ୟ ଖେଳ ଖେଳିଥାନ୍ତି ମୋବାଇଲ୍ ଆସିବା ଦିନଠୁ ଖେଳ ଗୁଡ଼ିକୁ ଦୂରେଇ ଦୂରେଇ ଯାଇ ଏବେ କୌଣସି ପ୍ରକାର ଖେଳ ପିଲାମାନେ ଖେଳନ୍ତି ନାହିଁ ଏବଂ ଖେଳ ଗୁଡ଼ିକୁ ସମସ୍ତେ ଭୁଲିବାରେ ଲାଗିଲେଣି